ସ୍ମାର୍ଟ୍ ଫୋନ ୟୁଜ୍ କରୁଛେ ଆମେ ବହୁତ ଟିକେଟ ହୋଟେଲ ବୁକ୍ ବ୍ୟାଙ୍କିଙ୍ଗ ପାଇଁ ଫୋନ ପେ ଗୁଗୁଲ୍ ପେ ଏକାଉଣ୍ଟସ ଓପେନିଂ ପାଇଁ ଇନ୍ ଗୁଗୁଲ୍ ହୋଲ୍ ୱାର୍ଲଡର ବିଷୟରେ ଜାଣିବା ପାଇଁ ସବୁକିଛି ଜାଣିବା ପାଇଁ ବୋଲି ଗୁଗୁଲ୍ ବି ୟୁଜ୍ କରିପାରୁଛେ ୟୁଟ୍ୟୁବ ଦ୍ୱାରା ଆମେ ନାଚ ଗୀତ ଝୋଟି ସବୁ ଦେଖିପାରୁଛେ ଇଣ୍ଟରନେଟ୍ ଦ୍ୱାରା ଆମେ ସବୁକିଛି ସୁବିଧାରେ ପାଇପାରୁଛେ ଯାହାକି ଘରେ ବସି ଥାଇ ମଧ୍ୟ ଆମେ ସବୁ ଜିନିଷ ୟୁଜ୍ କରି ମଧ୍ୟ ସହଜରେ ପାଇପାରୁଛେ ଇଣ୍ଟରନେଟ୍ ଆମକୁ ସବୁ କିିଛି ସୁଯୋଗ ସୁବିଧା କରିପାରିଛି ୟୁଟ୍ୟୁବରୁ ଆମେ ବହୁତ ଜିନିଷ ରୋଷେଇ ମଧ୍ୟ ଜାଣିପାରୁଛେ ରୋଷେଇ କରିବାରେ ସାହାଯ୍ୟ କରୁଛି ଦୂର ଦେଶମାନଙ୍କର ଖବର ସବୁ ଗୁଗୁଲରେ ଆମେ ଜାଣିପାରି ଥାଉ ଦେଶ ବିଦେଶର କଥା କିଛି ଜାଣିପାରି ଥାଉ ଇଣ୍ଟରନେଟ୍ ଦ୍ୱାରା ଆମେ ଖେଳ ଖେଳିପାରିଥାଉ ଖେଳ ଦେଖିପାରିଥାଉ ମଧ୍ୟ ହକି କ୍ରିକେଟ ଫୁଟବଲ୍ ଏଟସେକ୍ଟ୍ରା ଇଣ୍ଟରନେଟ ଯୁଗ ହୋଇଥିବା ଯୋଗୁଁ ସବୁ କାମ ସହଜରେ ଏବଂ ଅଳ୍ପ ସମୟ ମଧ୍ୟରେ ଆମକୁ ମିଳିପାରିଥାଏ ଇଣ୍ଟରନେଟ୍ ହେଉଥିବା ଯୋଗୁଁ ଆମେ ପାଠ ପଢ଼ାରେ ମଧ୍ୟ ସେଏ ସାହାଯ୍ୟ କରିଥାଏ ବହୁତ ଜିନିଷ ଆମକୁ ୟୁଟ୍ୟୁବ ଦେଇଥାଏ ଇଣ୍ଟରନେଟ୍ ଯୋଗୁଁ ଆମେ ଅନଲାଇନ୍ କ୍ଲାସ୍ ଅନଲାଇନ୍ ସପିଂ ସବୁକିଛି ସହଜ ଉପାୟରେ କରିପାରୁଛେ ଇଣ୍ଟରନେଟ୍ ଥିବା ଯୋଗୁଁ ଆମେ ବହୁତ ସଫଳତା ମିଳିପାରିଛି ଆମ ଦେଶକୁ ଟ୍ରେନ ଫ୍ଲାଇଟ୍ ବୁକ୍ ମଧ୍ୟ ହୋଇପାରିଥାଏ ଅନଲାଇନ୍ ସୁବିଧା ଦ୍ୱାରା ଦେଶ ବିଦେଶକୁ ବୁଲିବାକୁ ଗଲାବେଳେ ଟାଇମରେେ ଟିକଟ ବୁକିଂ ବହୁତ କମ ସମୟ ମଧ୍ୟରେ ହୋଇପାରିଥାଏ